ଚାଷ କରିବାକୁ ହେଲେ ପାଣିର ଉପଯୋଗ ନିହାତି ଦରକାର ପାଣି ନଥିଲେ ଚାଷ ମଧ୍ୟ ହୋଇପାରିବ ନାହିଁ ତେଣୁ ଚାଷର ମୂଳ ହେଲା

ଜଳକୁ ଦେଖି ଚାଷୀମାନେ ମଧ୍ୟ ଚାଷ କରିବାକୁ ଆରମ୍ଭ କରନ୍ତି ବିଭିନ୍ନ ଫସଲ ଇନ୍କମ୍ କରିବା ପାଇଁ ଏଇ ଯେଉଁ କରିବା ପାଇଁ ଆଗ୍ରହ ଜନ୍ମାନ୍ତି ତେଣୁ ସେମାନେ ଫସଲ ହେଲା ପ୍ରଥମେ ପାଣିର ସୁବିଧା ଦେଖିଲେ ଟମାଟୋ ଆଳୁ ବାଇଗଣ ବୋଇତିକଖାରୁ ବିଭିନ୍ନ ପ୍ରକାର ଫସଲ କରନ୍ତି ତାପରେ ରବି ଋତୁରେ ମୁଗ ବିରି କୋଳଥ ସିଏ ସୂର୍ଯ୍ୟମୁଖୀ ଏହିପରି ଫସଲ ମଧ୍ୟ କରିପାରନ୍ତି ଯଦି ପାଣିର ଅସୁବିଧା ଘଟେ ତେବେ ନିକଟତମ ଥିବା ଜଳାଶୟ ମାନଙ୍କରେ ମଟର ବସାଇ ପାଣି ଉଠାଇ ଜିଇ ଫସଲରେ କିନା ମଡ଼ାଉ ସେହି ଜଳ ପାଇ ଫସଲ ଇନକମ୍ ହୁଏ